ହଁ ମେଡ଼ିକାଲ୍ ଲାଗିଛି ଏଟା କୁହନ୍ତୁ

ଠିକ୍ଅଛି ଠିକ୍ଅଛି ହଉ ମୁଁ ବୁଝିଲି ହେଲେ ଆପଣଙ୍କ ଟିପ

ଠିକ୍ଅଛି ଆପଣ ଟିକିଏ କହିପାରିବେ କି ଆପଣଙ୍କ ଡେଲି ରୁଟିନ୍ ବିଷୟରେ ଟିକିଏ ମୁଁ ଜାଣିପାରିମି

ଆଉ କହିପାରିବେ ଆପଣ ପାଣି ଦିନ ପିଛା କେତେ ଆପଣ କନ୍ଜିୟୁମ୍ କରୁଥିବେ ଦେଖନ୍ତୁ ଆପଣ ଆପଣଙ୍କ ଯୋଉ ହେଲ୍ଥ୍ କଣ୍ଡିସନ୍ ଅଛି ଆପଣଙ୍କ ଯୋଉ ନର୍ମାଲ ପର୍ସନ ରହିବେ ତାଙ୍କଠାରୁ ଆପଣଙ୍କ ଯୋଉ ହେଲ୍ଥ୍ କଣ୍ଡିସନ୍ ଅଛି ଏଟା ଅଲଗା ରହିବ ଆପଣ ନର୍ମାଲ୍ ପର୍ସନ୍ ଯେତେ ନିଜ ବିଷୟରେ ଯେତେ ତା'ର ଟେକ୍ କେୟାର୍ କରୁଥିବ ଆପଣ ତାହାଠାରୁ ନିଜ ପ୍ରତି ଆଉ ଟିକିଏ ଭଲ ବଲେ ଦେଖ୍ ଭାଲ୍ କରିବାକୁ ପଡ଼ିବ କାହିଁକି ନର୍ମାଲି ଦେଖନ୍ତୁ ନର୍ମାଲି ଦେଖିବାକୁ ଗଲେ ଆମର ଯୋଉ ଇଏ ଥାଉଛି ଯୋଉ ବ୍ଲଡ଼୍ ସେଲ୍ ଥାଉଛି ତାହାର ଡେଥ୍ ଡେଥ୍ ହେଉଛି ୱାନ୍ ଟ୍ୱେଣ୍ଟି ଡେୟଜ୍ ହେଉଛି ଡେଥ୍ ହେଇଯିବ ତା'ର ଯୋଉ ବ୍ଲଡ଼୍ ସେଲ୍ସ୍ ଥିବ ତ ଆପଣଙ୍କ କଣ୍ଡିସନ୍ରେ ଯୋଉ ସିକଲ୍ସେଲ୍ ବ୍ଲଡ଼୍ ସେଲ୍ସ୍ ଅଛି ବ୍ଲଡ଼୍ ସେଲ୍ସ୍ ଅଛି ତା'ର ଯୋଉ ଡେଥ୍ ହେବ ତା'ର ୱାନ୍ ଟ୍ୱେଣ୍ଟି ଡେୟଜ୍ରୁ ଜଲ୍ଦି ହେଇଯିବ କାହିଁକିନା ଆପଣଙ୍କୁ ଯୋଉ ସିକଲ୍ସେଲ୍ଟା ଅଛି ତାହା ହେଉଛି ତା'ର ପ୍ରୋବ୍ଲେମ୍ ତ ସେଟା ଦେଖନ୍ତୁ ଯଦି ଆପଣ ଆମ ଦେହରୁ ଯଦି ବ୍ଲଡ଼୍ ଯଦି ଯଦି ବ୍ଲଡ଼୍ ଯଦି ବେଶୀ ବ୍ଲଡ଼୍ ଯଦି ଆମେ ହରେଇ ଦେଲୁ ବୋଲେ ଆପଣ ଭାବନ୍ତୁ କଣ ହେବ ଆମ ଦେହର ଅପ୍କର୍ସ ଆମ ଦେହ ଉଇକ୍ ହେଇଯିବ ଆଉ ବାଇ ଚାନ୍ସ ଯଦି ଚାନ୍ସ ଅଛି ବୋଲେ ଆମେ ଡେଥ୍ ବି ହେଇଯାଇପାରେ ବୁଝିଲେ ତ କ'ଣ କରିବାକୁ ପଡ଼ିବ ଆପଣ ଆପଣଙ୍କ ଯୋଉ ଡେଲି ରୁଟିନ୍ ଅଛି ଆପଣ ଟିକିଏ ଆପଣ ଯୋଉ ଖାଦ୍ୟ ଅଛି ଖାଦ୍ୟ ଟିକିଏ ଅଧିକ ନର୍ମାଲ୍ ପର୍ସନ୍ ଯେତେ ଖାଉଥିବେ ଅଧିକ ଟିକିଏ ଚେଷ୍ଟା କରିବେ ଯେ ତାଙ୍କରୁ ଟିକିଏ ଅଧିକ କନ୍ଜିୟୁମ୍ କରିବେ ପ୍ଲସ୍ ଆପଣ ଯୋଉ ପାଣି ପିଇବାର ଯୋଉ ରୁଟିନ୍ କହିଲେ ପାଣି ମିନିମମ୍ ଦିନ ପିଛା ଥ୍ରୀ ଟୁ ଫାଇଭ୍ ଲିଟର୍ସ ପାଣି ଆପଣ କନ୍ଜିୟୁମ୍ କରିବାକୁ ପଡ଼ିବ ପ୍ଲସ୍ ଆପଣ ଯୋଉ ଡ଼କ୍ଟର ଯୋଉ ଆପଣଙ୍କୁ ଯୋଉ ଡ଼କ୍ଟର ଯୋଉ ପ୍ରେସକ୍ରିପସନ୍ ଦେଇଥିବେ ଯୋଉ ମେଡ଼ିସିନ୍ ଟା ସେ ମେଡ଼ିସିନ୍ ଟା ମଧ୍ୟ ଆପଣ ଡେଲି ଟାଇମ୍ ଅନୁସାରେ ଖାଇବାକୁ ପଡ଼ିବ ବୁଝିଲେ ଆଉ ସେମିତି ଆଉ ଯୋଉ ଫୁଡ଼ ଖାଇବେ ବାହାରର ଖାଦ୍ୟ ଟିକିଏ ଏଭୋଏଡ଼ କରିବେ ଯେମିତି କି ଆମର ତେଲିଆ ଜିନିଷ ଅଇଲି ଫୁଡ଼ ଟିକିଏ ଏଭୋଏଡ଼ କରିବେ ଘରର ଯାହା ହାଇଜେନିକ୍ ହେଲ୍ଦି ଫୁଡ଼ ତାହା ଟିକିଏ କନ୍ଜିୟୁମ୍ କରିବେ ବାହାର ଇଆଡ଼ୁ ସିଆଡ଼ୁ ପାଣି ବି ଟିକିଏ ଏଭୋଏଡ଼ କରିବେ ସେମିତି ହେଲେ ଆପଣଙ୍କ ଯୋଉ ଦେହ ଥିବ ପୁରା ପରଫେକ୍ଟ ଥିବ ଆପଣଙ୍କୁ କିଛି ବୋଲି କିଛି ସେତେ ପ୍ରୋବ୍ଲେମସ୍ ହେବାର ଆପଣ ଫିଉଚରରେ ଆଉ ଫେସ୍ କରିପାରିବେନି ଯଦି ଆପଣ ଯଦି ଏଇ ରୁଟିନଟା ଫୋଲୋ କରିବେ ଆପଣ ଯଦି ଆପଣଙ୍କ ଖାଦ୍ୟ ଟାଇମ୍ ସବୁ ସଠିକ୍ ଟାଇମ୍ ରଖିବେ ପାଣି ଭଲ ସେ ପିଇବେ ଡ଼କ୍ଟର ଯୋଉ ମେଡ଼ିସିନ୍ ପ୍ରେସକ୍ରିପସନ୍ କହିଛନ୍ତି ସେଟା ଭଲ ସେ ଖାଇବେ ତ ଆପଣଙ୍କୁ ଫିଉଚରରେ ଆପଣଙ୍କୁ ସେଟା ପ୍ରୋବ୍ଲେମ୍ ହେବାକୁ ପଡ଼ିବନି ବୁଝିଲେ ହଁ କୁହନ୍ତୁ ସାର୍ ଆପଣ ଗୋଟେ କାମକରନ୍ତୁ ଆପଣ ଏବେ ପାଇଁ ଟିକିଏ ରହିଯାଆନ୍ତୁ ଆପଣ ଡ଼କ୍ଟରଙ୍କୁ ଥରେ ଦେଖାଇଦିଅନ୍ତୁ ଡ଼କ୍ଟର ଯାହା କହିବେ ଆପଣଙ୍କୁ ଯାହା ଇଞ୍ଜେକସନ୍ ଦେବାକୁ ପଡ଼ିବ ନହେଲେ ଆପଣଙ୍କ ଯୋଉ ମେଡ଼ିସିନ୍ ଥିବ ସେଇ ମେଡ଼ିସିନ୍ ର ଚେଞ୍ଜ କରିବାକୁ ପଡ଼ିବ ଯା ମେଡ଼ିସିନ୍ କାମ ଦେଉନି ଆଉ ଗୋଟେ ପ୍ରକାର ଆଉ ଟାଇପ୍ ର ମେଡ଼ିସିନ୍ ଆପଣଙ୍କୁ ଦେବାକୁ ପଡ଼ିବ ତାହା ଡ଼କ୍ଟର ଆପଣଙ୍କୁ ବୁଝିବେ ତ ଆପଣ ଥରେ ଡକ୍ଟର ପାଖକୁ ପଳେଇଆସନ୍ତୁ ଆଉ କରିଦିଅନ୍ତୁ ହ୍ୟାଲୋ ଶୁଣୁଛନ୍ତି ଠିକ୍ଅଛି ଟିକିଏ ଶୁଣନ୍ତୁ ଏବେ ଏବେ ପାଇଁ ଏବେ ପାଇଁ ମୁଁ ଆପଣଙ୍କୁ ଡାଇକ୍ଲୋପିନିକ୍ସ ଯୋଉ ଇଞ୍ଜେକସନ୍ ଅଛି ସେ ଇଞ୍ଜେକସନ୍ ଟା ପ୍ରେସକ୍ରାଇବ୍ କରୁଛି ସେଟା ଯାଇକି ଆପଣ କ୍ଲିନିକ୍ ରୁ ବା ହସ୍ପିଟାଲରୁ ତାହା ନେବେ ତାପରେ ଆପଣଙ୍କର ଯାହା ପେନ୍ ହେଉଛି ଯାହା ସଫରିଂ ହେଉଛି ତାହାର ଟିକିଏ ଆପଣଙ୍କୁ ରିଲିଫ୍ ମିଳିବ ଯେ ପର୍ଯ୍ୟନ୍ତ ବାକି ଯଦି ଆଉ କଣ ପ୍ରୋବ୍ଲେମ୍ ହେଉଛି ଆଗକୁ ପ୍ରୋବ୍ଲେମ୍ ହେଉଛି ତ ଆପଣ ଡ଼କ୍ଟର ପାଖକୁ ମାନେ ହସ୍ପିଟାଲ୍ ନିହାତି ଆଇବେ ଆପଣ

ଠିକ୍ଅଛି ଧନ୍ୟବାଦ